ଭାରତରେ ପ୍ରାୟତଃ ସମସ୍ତେ ଚା' ପିଇବାକୁ ପସନ୍ଦ କରନ୍ତି ମୁଁ ତ ନିଜେ ଜଣେ ଟି ଲଭର୍ ମୋତେ ଦିନରେ ଦୁଇ ତିନିଥର ମାନେ ଚା' ପିଇବାକୁ ବହୁତ ଭଲ ଲାଗେ ଯାହାକି ଥକା ମେଣ୍ଟିଯାଏ ଆମ ଘରେ ସାଧାରଣତଃ ମୁଁ ସକାଳ ଓଳି ନାଲି ଚା'ଟେ କରିକି ପିଇବାକୁ ପସନ୍ଦ କରେ ଯେମିତି କି ଧରନ୍ତୁ ଆଗେ ସସପ୍ୟାନ୍ ନେଲି ତା'ଦେହରେ ଧରନ୍ତୁ ମୋତେ କପ୍ ଚା' ଦରକାର ମୁଁ ଅଧ କପ୍ ପାଣି ଦେଲି ତା'ଦେହରେ ଚାମଚ କି ଦେଢ଼ ଚାମଚ ଚା'ପତି ପକାଇଲି ଟିକିଏ ଫୁଟିଲା ତା'ଦେହରେ କ'ଣ କଲି ନା ତେଜପତ୍ରଟେ ପକାଇଦେଲି ଟିକିଏ ଅଦା ଛେଚିକି ନହଲେ ଗୋଲମରିଚ ଛେଚିକି ପକାଇଦେଲି ସେ ଟିକିଏ ଗୋଟେ ମିନିଟ୍ ଫୁଟିଲା ତା'ପରେ କ'ଣ କଲି ନା ତା'ଦେହରେ ଆଉ ଟିକିଏ ମାନେ ଚିନି ପକାଇଦେଲି ବେଶି ସମୟ ନାଲି ଚା'କୁ କ'ଣ ବେଶି ସମୟ ଫୁଟାଏନି ନହେଲେ କ'ଣ ହୁଏ ନା ସେ ପିତା ଲାଗିବ ଏଇଭଳିଆ ମୁଁ ତିଆରି କରେ ନିଜ ପାଇଁ ଘରେ ଚା' ନାଲି ଚା'ଟା ବେଳେବେଳେ କ୍ଷୀର ଚା' ପିଇବାକୁ ବହୁତ ଭଲ ଲାଗେ

ଲେମନ୍ ଟି କେମିତି କରେ ନା କପ୍ ପାଣି ଦେଲି ତା'ଦେହରେ ହାଫ୍ କପ୍ ମାନେ ହାଫ୍ ଚାମଚ ହେଲା କି ଗୋଟେ ଚାମଚ ହେଲା ଚା'ପତି ପକାଇଦେଲି ତାକୁ କ'ଣ କଲି ନା ଖାଲି ଜଷ୍ଟ ହାଫ୍ ମିନିଟ୍ ଫୁଟାଇ ଦେଲି ତା'ପରେ କ'ଣ କଲି ନା ଟିକିଏ ଅଦା ଛେଚିକି ପକାଇଦେଲି ଟିକିଏ ତେଜପତ୍ର ପକାଇଦେଲି ଦେଇକି ତାକୁ ଛାଣିଦେଲି କପ୍ରେ ଛାଣି ଦେଇକି ତା'ଦେହରେ କ'ଣ କଲି ନା ଫାଳେରୁ ଟିକିଏ କମ୍ ଲେମ୍ବୁ ଚିପୁଡ଼ି ଦେଲି ଟିକିଏ ଅଧ ଚାମଚିଏ ଚିନି ପକାଇଦେଲି ତା'ର ଟେଷ୍ଟ ଗୋଟେ ଅଲଗା ପ୍ରକାର ଲାଗେ ବହୁତ ଭଲ ଲାଗେ ଯଦି କ୍ଷୀର ଚା' କରିବାର ଥାଏ ତା'ହେଲେ କ୍ଷୀର ଚା'ଟା ମୁଁ ମାନେ ଆଗେ ପାଣି ଦିଏ ପାଣିରେ ଚା'ପତି ପକାଇଦେଲି ନହେଲେ ଯଦି କ୍ଷୀର ଘରେ ଏଭେଲେବଲ୍ ନଥାଏ ତ ଡାଇରେକ୍ଟ ଗରମ ପାଣିରେ ଅମୁଲ୍ ଗୋଳାଇକି ଚା'ପତି ପକାଇ ଟିକିଏ ଚିନି ପକାଇ ଟିକିଏ ଫୁଟାଇକି ନାଲି ଆମର କ୍ଷୀର ଚା'ଟେ କରିଦିଏ